ଆମ ଏଠାକାର ମତ୍ସ୍ୟଜୀବିମାନଙ୍କର ଜାତି ଗୋଷ୍ଠୀ କହିଲେ ସାଧାରଣତଃ କେଉଟ ଜାତିର ଲୋକମାନେ ଏଠି ମାଛ ଧରନ୍ତି ଏଠି ସମସ୍ତେ ସବୁ ସମ୍ପ୍ରଦାୟର ଲୋକ ଏକାଠି ହୋଇକି ରହନ୍ତି ଆଉ କେଉଟମାନେ ଯେଉଁମାନେ ସମ୍ପ୍ରଦାୟ ଅଛନ୍ତି ସେମାନେ ମାଛ କେବଳ ମାରନ୍ତିନାହିଁ ଚାକିରି ବାକିରି ମଧ୍ୟ କରନ୍ତି କିନ୍ତୁ ଯେହେତୁ ତାଙ୍କର କୌଳିକ ବୃତ୍ତି ହେଉଛି ମାଛ ମାରିବା ସେମାନେ ମାଛ ମାରିଲେ ସେମାନେ ଯେଉଁ ପର୍ବପର୍ବାଣି କରନ୍ତି ତା' ଭିତରୁ ତାଙ୍କର ନିଜସ୍ଵ ପର୍ବ ହେଲା ଚଇତି ପର୍ବ ଯେଉଁଠି ଯେଉଁଥିରେକି ସେମାନେ ଘୋଡ଼ା ନାଚ କରନ୍ତି ଯେଉଁଟାକି ଗାଁ ଗହଳିରେ ସାଧାରଣତଃ ବହୁତଗୁଡ଼ିଏ ପ୍ରସିଦ୍ଧି ଲାଭ କରିଛି ଆମ ଅଞ୍ଚଳରେ ମଧ୍ୟ ବହୁତଗୁଡ଼ିଏ କେଉଟ ଘର ଜାତିର ଲୋକ ଅଛନ୍ତି ଯେଉଁମାନେକି ଘୋଡ଼ା ନାଚ କରୁଛନ୍ତି ଗାଁ ଲୋକମାନେ ମଧ୍ୟ ସେ ଘୋଡ଼ା ନାଚକୁ ଦେଖିକି ଉପଭୋଗ କରନ୍ତି ଆଉ ଏଠିକାର ସେମିତି ଆମର ଜାତିଗତ ସମ୍ପ୍ରଦାୟର କିଛି ନାହିଁ ସମସ୍ତେ ସହିତ ଏକାଠି ରହିକି ସମସ୍ତେ ସମସ୍ତଙ୍କର ପର୍ବ ପାଳନ କରନ୍ତି